ଏ ସାଧାରଣ ପ୍ରକାରର କୁକୁଡ଼ା ଯେପରିକି ହେଲା ଦେଶୀ କୁକୁଡ଼ା ବ୍ରଏଲର୍ ଏବଂ ଅଷ୍ଟ୍ରେଲିଆ ଆମେ ଖାଦ୍ୟ ରୂପରେ ତାକୁ ବ୍ୟବହାର କରିଥାଉ ଗୁଣବତ୍ତା ଏହି କି ଯେ ପ୍ରଭାବିତ ହଉଥିବା ଏଣ୍ଡ ଯେପରିକି କୁଡ଼ାକୁ ଆମେ ଦାନା ହିସାବରେ ମକା ସୋୟାବିିନ ଖାଦ୍ୟ ଖାଦ୍ୟ ଖାଦ୍ୟସାର ଦେଇଥାଉଁ ସେ ତାହା ହୃଷ୍ଟପୃଷ୍ଟ ହେଇ ଅଧିକ ଉତ୍ପାଦ ପାଇଁ ଆମେ ସେଇ ଖାଦ୍ୟକୁ ବ୍ୟବହାର କରିଥାଉ ରଖିବା ପାଇଁ କୁକୁଡ଼ାକୁ